ହଁ ମୁଁ ଭିଡିଓ ଗେମ୍ ବିଷୟରେ ବହୁତ କିଛି ଅବଗତ ଅଛି ମୁଁ ଏମିତି ବହୁତ ସାରା ଭିଡିଓ ଗେମ୍ ଖେଳିଛି ଯେମିତିକି ଲୁଡୋ ପବ୍ଜି ଆଉ ଅନେକଗୁଡ଼ିଏ ଏମିତି କ୍ରିକେଟ୍ ଖେଳ ମଧ୍ୟ ମୁଁ ଭିଡିଓ ଗେମ୍ରେ ଖେଳିଛି ଆଉ ସେ ଭିତରେ ମୋତେ ବହୁତ ଭଲ ଲାଗିଲା ଲୁଡୋ ତା' ସହିତ କ୍ରିକେଟ୍ ଆଉ ଖେଳିଥିବା ଭିତରେ ମୋତେ ବେଶୀ ପସନ୍ଦ ମୋର ହେଲା ଲୁଡୋ କାହିଁକିନା ଏହି ଅନଲାଇନ୍ ଦ୍ଵାରା ସଂଯୋଗ ହୋଇଥାଇ ଲୋକଙ୍କ ସହିତ ନୂଆ ନୂଆ ଲୋକଙ୍କ ସହିତ ଅନ୍ୟ ଜାଗାରୁ ଅନ୍ୟ ଜାଗାରେ ଥାଇକି ମଧ୍ୟ ଆମେ ଅନଲାଇନ୍ ମାଧ୍ୟମରେ ଆମେ ଖେଳ ଖେଳିଥାଉ ଆଉ ତାଙ୍କମାନଙ୍କ ଭିତରେ ବି ଆମର ଭାବର ଆଦାନ ପ୍ରଦାନ ମଧ୍ୟ ହୋଇଥାଏ ଆଉ ପ୍ରଥମ ଭଲ ଖାସ୍ କଥା ହେଲା ଯେହେତୁ ଗୋଟିଏ ଜଣଙ୍କ ସହିତ ଅନ୍ୟ ଜଣେ ଖେଳିବା ନୂଆ ଲୋକଙ୍କ ସହିତ ଚିହ୍ନିବା ତାଙ୍କ ସହିତ ଖେଳିବାର ମଜା କିଛି ଅଲଗା ଆଉ ଅନଲାଇନ୍ ଦୁନିଆରେ ଘରେ ରହିକରି ଆମେ ନିଜର ସମୟକୁ ଆମେ ଏହି ଜାଗାରେ ଇଏ କରିପାରବା